ମୁଁ ଅଟୋ ବୁକ୍ କରିଥିଲି ଆଉ ଅଟୋ ଆସିଲେ ପୁରୀ ଯିବା ପାଇଁ ହେଲି ଆଉ ସନ୍ଧ୍ୟା ପାଞ୍ଚଟା ଛଅଟା ବେଳକୁ ବାହାରିଲେ ସକାଳ ଏଗାରଟା ଦଶଟା ଏଗାରଟା ବେଳକୁ ପହଞ୍ଚି ପହଞ୍ଚିଗଲେ ସେଠା ମୁଁ ଘର ରୁମ୍ ନେଇ କରି ସେଠି ଯାଇ କରି ଠାକୁର ଦର୍ଶନ କରିବି ଠାକୁର ଦର୍ଶନ କରିକି ଫେରେ ଆଉଥରେ ସେଇଠୁ ବସିଲେ ମୁଁ ରାତିରେ ସନ୍ଧ୍ୟାବେଳକୁ ଏଠି ପହଞ୍ଚିବି ସେଠି ସନ୍ଧ୍ୟାବେଳକୁ ଠାକୁର ଦର୍ଶନ କରିବି କରିକି ରାତିରେ ବସି ପଡ଼ିବି ରାତିରେ ବସିଲେ ସଖାଳୁ ଏଠି ପହଞ୍ଚିଲେ ମୋର ଘରର କାମ ମଧ୍ୟ ହବ ପିଲାମାନଙ୍କୁ ସ୍କୁଲ ଛାଡ଼ିବାକୁ ହବ ଆଉ ରୋଷେଇବାସ କରିକି ଖାଇ କରି ବା ମୋର ମଧ୍ୟ ରେଷ୍ଟ ମିଳିବ ଏମିତି ହେଇକରି ଠାକୁରକୁ ଠାକୁର ଦର୍ଶନ ହବ ଘର କାମ ଘର କାମ ହବ ସବୁ କାମ ପ୍ରାୟତଃ ମୁଁ ପୁରୀ ଯାଇଥାଉଛି ଦୁଇ ମାସକୁ ଚାରି ମାସକୁ ଠାକୁର ତ ଆମର ତ ପୁରୀ ହେଉଛି ଶ୍ରେଷ୍ଠ ଠାକୁରଙ୍କ ଭଗବାନଙ୍କର ଜାଗା ଆଉ ପ୍ରାୟ ଟାଇମ୍ ମୁଁ ଯାଇଥାଉଛି ଦର୍ଶନ କରିକି ମୁଁ ଆସି କରି ସେ ସମୟଟା ଏକା ମୋତେ ଠିକ୍ ଲାଗୁଛି ଅଟୋ ଭଡ଼ା କରିକି ଯିବା ଆସିବା କୌଣସି ଯିବା ଆସିିବାରେ ମଧ୍ୟ ମୋତେ କିଛି ଅସୁବିଧା ହେଉନି କି ସେଠି ଦର୍ଶନ ମଧ୍ୟ ଭଗବାନଙ୍କ ଦୟାରୁ କୌଣସି ଅସୁବିଧା ହେଇଥାଉ ନା ଦର୍ଶନ କରିବାର ହେଲେ ମଧ୍ୟ କୌଣସି ଅସୁବିଧା ହେଉନି କି କୌଣସି ପ୍ରକାର ଗାଡ଼ି ଗୁଡ଼ାରେ ହେଲେ ମଧ୍ୟ ଗଲେ ଅଟୋ ଭାଇମାନେ ହେଲେ ମଧ୍ୟ ବହୁତ ସେମାନେ ଯତ୍ନରେ ନେଇ ଥାଉଛନ୍ତି ଯତ୍ନ ନେଇ କରି ଆଣି କରି ଛାଡ଼ି ଥାଉଛନ୍ତି ଆଉ ଭଲ ଲାଗୁଛି ପୁରୀ ସବୁ ରାମଚଣ୍ଡୀ ମନ୍ଦିର ପୁରୀ ଚନ୍ଦ୍ରଭାଗା କୋଣାର୍କ ସବୁ ବୁଲି କରି ଦେଖି କରି ଆସିବା ପାଇଁ ଭଲ ଲାଗୁଛି ଦେଖା ଶୁଣା କରିକି ଆସିବା ପାଇଁ ବୋଲି ଆଉ ଏଇଟା ମୋତେ ଠିକ୍ ଲାଗୁଛି ମୁଁ ମାସକୁ ଗୋଟେ ଦୁଇ ମାସକୁ ଚାରି ମାସକୁ ଛଅ ମାସକୁ ଏମିତି ଯାଇଥାଉଛି